ଗୋଟେ ଭଲ ଫଟୋ ଉଠିଲାବେଳେ କଥା କେଉଁ ଗୋଟେ ମୋବାଇଲ୍ କିମ୍ବା ଭଲ କ୍ୟାମେରାଟେ ଦରକାର ସେଥି ଗୋଟେ ଭଲ ପ୍ରକାରର ଲେନ୍ସ ଲାଗିଥିବାର୍ କଥା ତା'ର ଫଟୋ ଉଠିବାର୍ ଲାଗି ଆମେ ଟାଇମିଂ ଉପରେ ବହୁତ ଧ୍ୟାନ ଦେବାର କଥା ଯେ ଏଇ ଟାଇମ୍ରେ ଇଏ ସବଜେକ୍ଟଟା ଏନ୍କି ଆଉଚି ସେଥିର୍ ପ୍ରତି ତାହାରୁ ଲାଇଟିଂ ଲାଇଟିଂ ଯେନ୍ତା ଥିବା ଫଟୋ ସେତ୍କି ଭଲ ଆସ୍ପାର୍ବା ତା'ର କ୍ୟାମେରାଟା ଆମେ ଗ୍ରୀନ୍ ଲାଇନ୍ର ଉପଯୋଗ କରବାର୍ କଥା ଯାହାଫଳରେ କିି ଚାରିଟା ଗୋଲ୍ଡେନ୍ ପଏଣ୍ଟ ଭିତରେ ସବଜେକ୍ଟ ରହଲେ ବହୁତ ଭଲ ଦିଶି ତା'ର ଆମର ଗ୍ରୀନ୍ ଲାଇନ୍ ଆମର୍ କ୍ୟାମେରାଟେ ବହୁତ ପ୍ରକାର ସେଟିଂ ମାନେ ଥିସି ମେଣ୍ଡଲ୍ ମୋଡ଼ରେ ଯେନ୍ତାକି ଆଇ ଏସ୍ ଓ ସଟର୍ ସ୍ପିଡ଼୍ ଆପେଚର୍ ଆଉ ହ୍ୱାଇଟ୍ ଆୱାରନେସ୍ ଏଇ ସବୁକେ ଆମେ ନିୟନ୍ତ୍ରିତ କରିକିରି ଫଟୋଟା ଉଠାଲେ ଆମର୍ ଫଟୋ ବହୁତ ଭଲ ହେଇକିରି ଆସ୍ବା